ଆମ ସହରରେ ସ୍କୁଲ ଏବଂ ହାଇସ୍କୁଲକୁ ଛାତ୍ର ଛାତ୍ରୀମାନେ ନିଜ ନିଜ ସୁବିଧାରେ ଯାଆନ୍ତି ଏବଂ ସେଥିପାଇଁ ନିୟମିତ ବସ୍ ମଧ୍ୟ ରହିଛି ବସ୍ ଅଛି ନିୟମିତ ଟ୍ରେନ ମଧ୍ୟ ଅଛି ଆଉ ନିଜ ନିଜ ସୁବିଧାରେ ଯାଆନ୍ତି ଯେମିତି ନିଜ ନିଜ ଅଭିଭାବକଙ୍କ ସାହାଯ୍ୟରେ ଯାଆନ୍ତି କିଏ ସାଇକଲରେ ଯାଆନ୍ତି କିଏ ଗାଡ଼ିରେ ଯାଆନ୍ତି କିନ୍ତୁ ଯେତେ ଯେତେ ଯେତେ କେଉଁଠି ବି ଅଛି ଆମର ଶିକ୍ଷା ବିଭାଗ ସେଠି ତାଙ୍କର ପାର୍ଶନାଲି ବସ୍ ହେରିକା ସବୁ ଅଛି ପିଲାମାନେ ଯିବା ପାଇଁ ଛାତ୍ର ଛାତ୍ରୀମାନେ ବସ୍କୁ ଯିବା ପାଇଁ ନିୟମିତ ଭାବରେ ବସ୍ ବି ଚାଲୁଅଛି ଉନ୍ନତମାନର ପ୍ରାଥମିକ ଶିକ୍ଷା ପାଇଁ ଏଠି ଆମର କିଛି ବି ଅସୁବିଧା ନାହିଁ କାରଣ ଏଠି ଆମ ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ମହା ବିଦ୍ୟାଳୟ ସରକାରୀ ମହାବିଦ୍ୟାଳୟ ଏବଂ ତା'ଠୁ ଅଧିକ ବେସରକାରୀ ମହାବିଦ୍ୟାଳୟ ବି ଅଛି ସେଥିପାଇଁ ଆମେ କୌଣସି ପ୍ରକାରରେ ଶିକ୍ଷା ପ୍ରାଥମିକ ଶିକ୍ଷା ପାଇବା ପାଇଁ ଅସମ୍ଭବ ଆମେ ନୁହେଁ ଅସମ୍ଭବ ନୁହେଁ ଏହିଟା ତା'ପରେ ଆମର କ'ଣ ଆହ୍ଵାନ ଆହ୍ଵାନ ହେଉଛି ଆମେ ଭଲ ଶିକ୍ଷକଙ୍କଠୁ ପାଠ ପଢ଼ି ପାରିବା ଆଉ ଏବଂ ଏବେ ଏବେ ହେଉଛି ମୁଖ୍ୟ ମୁଖ୍ୟ ଜିନିଷ ହେଉଛି ଆମେ ଅନଲାଇନ ବ୍ୟବସ୍ଥାରେ ଆମେ ପାଠ ପଢ଼ି ପାରିବା କାହା ଉପରେ ନିର୍ଭର ନ କରିବି ଅନଲାଇନ ଭାବରେ ଆମେ ନିଜ ଘରେ ନିଜେ ଆମେ ପଢ଼ି ପାରିବା